ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଦଶ ହଜାର ଚାରିଶହ ଅଠାନବେ ପନ୍ଦର ହଜାର ସାତଶହ ଛୟାନବେ ବାଇଶି ହଜାର ଦୁଇଶହ ପନ୍ଦର ସତର ହଜାର ଚାରିଶହ ଅଠସ୍ତରି ଅଠର ହଜାର ପାଞ୍ଚଶହ ଛୟାନବେ